ହଁ ମ୍ୟାଡ଼ମ୍ ନମସ୍କାର ହଁ ହସ୍ପିଟାଲ୍ରୁ କହୁଛନ୍ତି କି ହସ୍ପିଟାଲ୍ରେ ବେଡ଼୍ ସବୁ ଦିଆହେଇଛି କି ନାହିଁ ହଁ ମୋ ଭାଇକୁ ଟ୍ୟୁମର୍ ହେଇଛି ତ ଅପରେସନ୍ ପାଇଁ ବୀମା କାର୍ଡ଼ ଏଣ୍ଟ୍ରି ରହୁଛି କି

ହଁ ନମ୍ବର୍ କହିଦେବି କି ଛଅ ତିନି ଦୁଇ ପାଞ୍ଚ ଚାରି ତିନି ଦୁଇ ଏକ ଆଧାର୍ କାର୍ଡ଼ ନମ୍ବର୍ କହିଦଉଛି ସେଭେନ୍ ସିକ୍ସ୍ ଫାଇବ୍ ଏଇଟ୍ ଥ୍ରୀ ଟୁ ସିକ୍ସ୍ ଫୋର୍ ଏଇଟ୍ ନାଇନ୍ ଖାଇବା ସୁବିଧା ଅଛି କି ନାହିଁ ଫ୍ୟାନ୍ ସୁବିଧା ଅଛି କି ନାଇଁ ତିନ ଦିନ ହେଲା ଭାଇ କିଛି ଖାଉନାହିଁ କେଉଁ ଟାଇମ୍ରେ ଆଣିବି କେଉଁ ଟାଇମ୍ରେ ଆଣିବି ଭାଇଙ୍କୁ ବାହାରକୁ କେଉଁ ଡକ୍ଟର୍ ଆସୁଛନ୍ତି ଅଲଟ୍ରାସାଉଣ୍ଡ୍ ଅଲଟ୍ରାସାଉଣ୍ଡ୍ ହୋଉଛି କି ନାହିଁ ହଉ ଟିକେ ଗଲେ ଫୋନ୍ କରିବି